ବର୍ତ୍ତମାନ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କୌଣସି ଦୁର୍ନୀତି ପରିଲକ୍ଷିତ ହେଉ ନାହିଁ କାରଣ ସ୍ୱାସ୍ଥ୍ୟ ପାଇଁ ବର୍ତ୍ତମାନ ସରକାରଙ୍କ ତରଫରୁ ସବୁ ସୁବିଧା ସୁଯୋଗ ମିଳିପାରିଛି ଯେମିତିକି ରୋଗୀ ମାନଙ୍କ ପାଇଁ ମାଗଣାରେ ମେଡିସିନ୍ ମିଳିପାରୁଛି ତାଙ୍କ ପାଇଁ ଯିବା ଆସିବା ପାଇଁ ଶହେ ଆଠ ଗାଡ଼ି ଆମ୍ବୁଲାନ୍ସ ଗାଡ଼ି ତାଙ୍କର ଯାତାୟାତରେ ସୁବିଧା ହେବା ପାଇଁ ଏଇ ସବୁର ବ୍ୟବସ୍ଥା କରାଯାଇଛି ତେଣୁ ସ୍ୱାସ୍ଥ୍ୟ କ୍ଷେତ୍ର ରେ କୌଣସି ପ୍ରକାର ଦୁର୍ନୀତି ଦେଖିବାକୁ ମିଳୁ ନାହିଁ